ଥରେ କ'ଣ ହେଲା ନା ଆମେ ସବୁ ସାଙ୍ଗ ମିଶିକି ଗୋଟେ ଗେମ୍ ଖେଳିବୁ ବୋଲି ଚିନ୍ତା କଲୁ ସେଥିରେ ଯିଏ ଯେଉଁ କାମଟା ନ କରିପାରୁଥିବ କିମ୍ବା ଯେଉଁ ରୋଷେଇଟା ନ କରିପାରୁଥିବ ସେଇଭଳିଆ ଚ୍ୟାଲେଞ୍ଜ ଜଣ ଜଣକୁ ଦିଆଯିବ ବୋଲି ଆମେ ମନସ୍ଥ କଲୁ ମୁଁ ତ ଭେଜିଟେରିଆନ୍ ତେଣୁ ମୁଁ ନନଭେଜ୍ ଖାଇବା କି ରାନ୍ଧିବା ଶିଖିନଥିଲି ମୋ ସାଙ୍ଗମାନେ ମୋତେ ଚ୍ୟାଲେଞ୍ଜ ଦେଲେ ତୁ ଆମ ପାଇଁ ଚିଲ୍ଲି ଚିକେନ୍ କରିକି ଆଣିବୁ ଆରେ ମୁଁ ତ ଚିକେନ୍ର କୌଣସି ରେସିପି ଜାଣିନଥିଲି ସେ ପୁଣି ଦେଲେ ଚିଲ୍ଲି ଚିକେନ୍ କେମିତି କରିବି ବହୁତ ଭାବିଚିନ୍ତି ଟିଭିରେ ଯେଉଁଗୁଡ଼ାକ ସୋ ଆସୁଛି ସବୁ କୁକିଙ୍ଗ ସୋ ତାକୁ ଦେଖିକି ବହୁତ ଚିନ୍ତା କରିକି ଆରମ୍ଭ କଲି ଚିଲ୍ଲି ଚିକେନ୍ ରେସିପି ତ ସେଇଟା ତ ନିହାତି ଭାବେ ମାନେ ଟାସ୍କଟା କମ୍ପ୍ଲିଟ୍ କଲି ଚିଲ୍ଲି ଚିକେନ୍ ପାଇଁ କ'ଣ କଲି ନା ଚିକେନ୍ ଆଣିଲି ଚିକେନ୍ରେ ସବୁ ଯେତିକି ମସଲା ଧରନ୍ତୁ ପଡ଼େ ହଳଦୀ ଲୁଣ ଧଣିଆ ଗୁଣ୍ଡ ଅଦା ପେଷ୍ଟ ରସୁଣ ପେଷ୍ଟ ଆପଣଙ୍କର ହେଲା ପିଆଜ ପେଷ୍ଟ ଟିକିଏ ଲୁଣ ହଳଦୀ ସବୁପ୍ରକାର ମିଶାଇ ତାକୁ କ'ଣ କଲିନା ଆଗେ ମ୍ୟାରିନେଟ୍ କରି ରଖିଦେଲି ତା'ପରେ ତାକୁ କନଫ୍ଲୋର୍ରେ ଛାଣିଲି ଛାଣି ସାରି ତାକୁ ଚିକେନ୍ ଭଲ କି ସିଝିବା ପର୍ଯ୍ୟନ୍ତ ଛାଣିଲି ତାକୁ ବାହାର କରିକି ରଖିଲି ତା'ପରେ ପିଆଜ ବଡ଼ ବଡ଼ କରି କାଟିକି ରଖିଲି ପିଆଜ କୁ କ'ଣ କଲି ନା ତେଲରେ ପକାଇକି ଏଇ ଯେଉଁ ତା'ଦେହରେ ଯେତିକି ଗୋଟା ମସଲା ଥିଲା ଯେତିକି ଗୁଣ୍ଡମସଲା ତାକୁ ସବୁ ପକାଇକି ଯେଉଁ ଚିକେନ୍ ଛଣା ହେଇଥିଲା ତାକୁ ପକାଇଦେଲି ଭଲ ଭାବେ ଫ୍ରାଏ କଲି ବାସନା ବହୁତ ଜୋରେ ଆସୁଥିଲା ଭାବିଲି ଭଲ ହେଇଥିବ ନହେଇଥିବ କିନ୍ତୁ ଯାହା ବି ହଉ ପରିଶେଷରେ ଚିଲ୍ଲି ଚିକେନ୍ଟି ପ୍ରସ୍ତୁତ ହେଇଗଲା ଆଉ ମୋ ସାଙ୍ଗମାନେ ସବୁ ଖାଇକି ବହୁତ ପ୍ରଶଂସା ବି କଲା ଯାହା ହଉ ତୁ ଏଇ ଜିନିଷଟା ଜାଣିନଥିଲୁ କିନ୍ତୁ ପ୍ରଥମଥର ଚେଷ୍ଟା କଲୁ ଦ୍ୟାଟ୍ ଟୁ ବି ବହୁତ ଭଲ ହେଇଥିଲା ତେଣୁ ଗୋଟେ କ'ଣ ନା ଅଭିଜ୍ଞତାରୁ ମୁଁ ପ୍ରକୃତରେ ଏଇଟା ଜାଣିଲି ଯେ ଆମେ ବେଳେବେଳେ ଭାବୁ ଯେ ଆମେ ଏଇ ଜିନିଷ ଜାଣିନୁ ଆମେ କରିପାରିବୁନି କିନ୍ତୁ ଯଦି ମନ ଧ୍ୟାନ ଦେଇ ନିଜର ମାନେ ସେତିକି ଚେଷ୍ଟା କରାଯାଏ ନିଶ୍ଚୟ ସେଇ କାମଟା ହେଇପାରିବ